ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ପାଉ ସେଥିପାଇଁ ଆମକୁ ଓଡ଼ିଆ ଭାଷା କହିବାକୁ ବହୁତ ଭଲ ଲାଗିଥାଏ ସେଥିପାଇଁ ଆମେ ଓଡ଼ିଆ ଭାଷାର ବହୁତ ବହୁତ ବହୁତ ପ୍ରକାରର ଭଲ ପାଇବାକୁ ମିଳିଥାଏ ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ବହୁତ ତ ଭଲ ପାଉ ସେମିତି ସାଂସ୍କୃତିକ ଏବଂ ପରିଚୟକୁ ବୁଝାଏ ଓଡ଼ିଶା ଭାଷା ଆମର ଅତ୍ୟନ୍ତ ଅଧିକ ଭଲ ପାଇବା ସେଥିପାଇଁ ଓଡ଼ିଆ ଭାଷା ଆମକୁ ବହୁତ ଭଲ ପାଇଥାଉଁ ସେଥିପାଇଁ ଆମେ ଓଡ଼ିଆ ଭାଷା ଆମର ପ୍ରତିଷ୍ଠା ଯେମିତିକି ଓଡ଼ିଆ ଭାଷା କହିଲେ ଆମର ବହୁତ ପ୍ରକାର ଲୋକ ବୁଝନ୍ତି ସେମିତି ଓଡ଼ିଆ ଭାଷା ସାଂସ୍କୃତିକ ପାରମ୍ପରିକ ବୋଲି କହିଥାଉ ଓଡ଼ିଆ ଭାଷାରେ ଆମେ ବହୁତ ତ ଭଲ ଭାଷା ବୋଲି ହେଇଥାଉ ଓଡ଼ିଆ ଭାଷା ଆମକୁ ବହୁତ ଭଲ ଭାବରେ ଅନ୍ତ କରିଥାଏ ସେମିତି ଓଡ଼ିଆ ଭାଷା ଭଲ ପାଇଥାଉ ଓଡ଼ିଆ ଭାଷାକୁ ଆମେ ବହୁତ ପ୍ରକାର ଭାବେ ବୋଲିଥାଉ ସେଥିପାଇଁ ଓଡ଼ିଆ ଭାଷା ଆମକୁ ବହୁତ ଭଲ ଲାଗିଥାଏ ଓଡ଼ିଆ ଭାଷା ହେଉଛି ଆମର ବହୁତ ଉତକୃଷ୍ଟ ଓଡ଼ିଆ ଭାଷା ହେଉଛି ଆମର ବହୁତ ଭଲ ପାଇବା ଓଡ଼ିଆ ଭାଷାକୁ ଆମେ ବହୁତ ଭଲ ପାଇଥାଉ ସେଥିପାଇଁ ଓଡ଼ିଆ ଭାଷା ଆମେ କହିଥାଉ ଓଡ଼ିଆ ଭାଷା ବହୁତ ତ ଭଲ ଲାଗିଥାଏ ସେଥିପାଇଁ ଓଡ଼ିଆ ଭାଷା ବହୁତ ଆମର ସାହାଯ୍ୟ କରେ ଓଡ଼ିଆ ଭାଷାକୁ ଆମେ ଭଲ ଭାବରେ ସେ ଯେମିତିକି ଓଡ଼ିଆ କହିବାକୁ ଆମକୁ ସହଜ ଲାଗିଥାଏ ଓଡ଼ିଆ ଭାଷା ଆମ ସାଂସ୍କୃତିକ ଆମ ପରମ୍ପରା ଓଡ଼ିଆ ଭାଷା ଆମେ ବହୁତ ଭଲ ସେଥିପାଇଁ ଓଡ଼ିଆ ଭାଷାକୁ ଆମେ ଭଲ ଭାବରେ ପର୍ଯ୍ୟନ୍ତ କରିଥାଉଁ ଓଡ଼ିଆ ଭାଷା ବହୁତ ଭଲ ଲାଗିଥାଏ ସେଥିପାଇଁ ଓଡ଼ିଆ ଭାଷାର ଆତ୍କୃଷ୍ଟ ହୋଇଥାଉ ଓଡ଼ିଆ ଭାଷା ସଂସ୍କୃତି ସାହାଯ୍ୟରେ ଆମେ ବହୁତ ଭଲ ପାଇବା ମିଳିିଥାଏ ଓଡ଼ିଆ ଭାଷା କହିବାକୁ ବହୁତ ଭଲ ଲାଗିଥାଏ